ବାଇକ୍ରେ ଭ୍ରମଣ କରିବା ବହୁତ ଆନନ୍ଦଦାୟକ ଅଟେ ଏବଂ ବହୁତ ଖୁସି ମଧ୍ୟ ଲାଗିଥାଏ ବାଇକ୍ ଭ୍ରମଣ କଲେ କିନ୍ତୁ ବାଇକ୍ ଭ୍ରମଣ କଲା ବେଲେ ଅନେକ ଗୁଡ଼ିଏ ସମସ୍ୟା ମଧ୍ୟ ଦେଖାଯାଇଥାଏ ଯଥା କାନ୍ଧ ଦରଜ ହେବା ଅଣ୍ଟା ଦରଜ ହେବା ଇତ୍ୟାଦି ଇତ୍ୟାଦି ତ ଆମେ ବାଇକିଂ କଲାବେେଲେ ସବୁବେଲେ ଆମେ କ୍ଷିପ୍ର ବେଗରେ ଯିବା ନାହିଁ ଆମେ ଧୀରେ ଧୀରେ ଯିବା ଏବଂ ଯେଉଁ ସ୍ଥାନକୁ ଆମେ ପହଞ୍ଚୁଛୁ ସେହି ସ୍ଥାନକୁ ଟିକିଏ ଡେରିରେ ପହଞ୍ଚିଲେ ମଧ୍ୟ ଚଳିବ କିନ୍ତୁ ଆଦ୍ୟ ନ ପହଞ୍ଚିଲେ ସିଧା ଉପରକୁ ଯିବା ତ ଏହିସବୁ କଥାକୁ ଭାବି ଆମେ ବାଇକିଂ କଲାବେଲେ ବହୁତ ସ୍ଲୋରେ ଯିବା ଏବଂ ଧୀରେ ଧୀରେ ବାଇକ୍ ଚଲାଇ ଆଗକୁ ଅବ୍ରଗତି କରିବା ଏବଂ ଟ୍ରାଫିକ୍ ନିୟମ ଯାହା ହେଉଛିି ତାହା ମାନିବା ଏବଂ ରାସ୍ତାରେ ଗଲାବେଲେ କେବେ ବି ହାଇ ଫୁଡ଼୍ ଖାଇବା ନାହିଁ ସବୁବେଲେ ଲୋ ଫୁଡ଼୍ ଖାଇବା ଯେମିତି ଫାଷ୍ଟ୍ ଫୁଡ଼୍ ଖାଇବା ତ ଏହିସବୁ ଜିନିଷ ଆମେ ମାନିକି ଚଲିଲେ ବାଇକିଂ ଅଧିକ ଆନନ୍ଦଦାୟକ ହେବ ଏବଂ ଯାହା ସେଫ୍ଟି ରୁଲ୍ସ ରହିଛି ହେଲ୍ମେଟ୍ ପିନ୍ଧିବା ବା କାର୍ରେ ଗଲାବେଲେ ସିଟ୍ ବେଲ୍ଟ୍ ଲଗାଇବା ତ ଏଇସବୁ ଜିନିଷ ଆମେ କରିବା ଏବଂ ଦୂର ରାସ୍ତାକୁ ଯିବା ଆଗରୁ ଆମେ ବାଇକ୍ରେ ଯାହା ବିି ଅଛି ବା ବାଇକ୍ ସିଷ୍ଟମ୍ ଯାହା ଅଛି ସବୁକୁ ଯାଞ୍ଚ କରିବା ଭଲ ଭାବରେ ଚେକ୍ କରିକି ଗ୍ୟାରେଜ୍ ପାଖରେ ଚେକ୍ କରିକି ଆମେ ତାକୁ ଆଗକୁ ନେବା ଏବଂ ଆଗରେ ତାହା ଯଦି ଆମେ ଜାଣିବା ବହୁତ ଭଲ ଅଛି ବାଇକ୍ ତ ଆମେ ଆଗକୁ ସେହି ବାଇକ୍ ଧିରିକି ଯିବା ଏହିସବୁ ଜିନିଷ କଲେ ଆମେ ବାଇକିଂକୁ ବହୁତ ଭଲ ଲାଗିବ ଏବଂ ସୁସ୍ଥ ଜୀବନଯାପନ ମଧ୍ୟ କରିପାରିବା ଏବଂ କାନ୍ଧ ଯନ୍ତ୍ରଣା ଏସବୁ ଜିନିଷ ମଧ୍ୟ ହେବାର ନାହିଁ ଆମେ ଯଦି ସ୍ପିଡ଼୍ ବା ଦ୍ରୁତ ବେଗରେ ଆମେ ଯଦି ଗାଡ଼ି ଚଲାଇବା ଆମ କାନ୍ଧ ଯନ୍ତ୍ରଣା ହୁଏ ଏବଂ ଅନେକ ଗୁଡ଼ିଏ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ଏବଂ ଏକ୍ସିଡେଣ୍ଟ୍ ହେବାର ଭୟ ମଧ୍ୟ ଥାଏ ତେଣୁ ଆମେ ଧୀରେ ଧୀରେ ଯିବା ଏବଂ ବାଇକ୍ ସ୍ଲୋରେ ଚଲାଇ ଠିକ୍ ସ୍ଥାନରେ ଧୀରେ ଧୀରେ ପହଞ୍ଚିଲେ ମଧ୍ୟ ଚଲିବ କିନ୍ତୁ ଆଦ୍ୟ ପହଞ୍ଚିଲେ ଚଲିବ ନାହିଁ ଆଦ୍ୟ ନପହଞ୍ଚିଲେ ଚଲିବ ନାହିଁ ତେଣୁ ଧୀରେ ଧୀରେ ଯିବା ଏବଂ ଘରକୁ ତାକୁ ଚିନ୍ତା କରି ଘରର ଯିଏ ବି ସଦସ୍ୟ କଥା ତାଙ୍କୁ ଚିନ୍ତା କରି ବାଇକ୍ ଚଲାଇବା ଏବଂ ସବୁ ହେଲେ ଧୀରେ ଧୀରେ ସୁସ୍ଥ ମନରେ ଗାଡ଼ି ଚଲାଇବା ଏବଂ ଆଗକୁ ଯିବା ଏବଂ ବାଇକ୍ ଚଲାଇଲା ବହୁତ ଭଲ ଲାଗେ ବା ବହୁତ ଆନନ୍ଦଦାୟକ ବିଷୟ ବାଇକିଂଟା ବି ଏବଂ ପ୍ରଥମେ ବାଇକିଂ ଚଲାଇବା ବହୁତ ବହୁତ ଖୁସି ଲାଗେ ଏବଂ ଧୀରେ ଧୀରେ ସେ ଯେଉଁ ଥାଏ ବା ସେ ଯେଉଁ ମନ ଥାଏ ଧୀରେ ଧୀରେ ତାହା କମିଯାଏ ଏବଂ ମନ ଉପରକୁ ଉପରକୁ ଉଠିବାକୁ ଲାଗିଥାଏ